ଇଷ୍ଣା ଦୋକାନକୁ ଯାଇଥିଲି ସେଠି ମତେ ଗୋଟେ ଜାମା ଭଲ ଲାଗିଲା ତାର ରଙ୍ଗ ଛପା ଛପା ଛପା କୋଠରି ଗାର ଭଲ ଲାଗିବାରୁ ଆଣିଥିଲି କଳା ରଙ୍ଗର ଜାମା ଥିଲା ଭଲ ସୁନ୍ଦର ଦିଶୁଥିଲା ତାର କପଡ଼ା ନରମ ଥିଲା ଭଲ ବ୍ରାଣ୍ଡର ଥିଲା ଖରା ଦିନ ପିନ୍ଧିବାକୁ ବହୁତ ଭଲ ଲାଗୁଥିଲା କୂଚାମୁଚା ହେଉନଥିଲା